ୟୁଟ୍ୟୁବ୍ରୁ ବିଭିନ୍ନ ପ୍ରକାର ରୋଷେଇ ଶିଖେ ତା' ମଧ୍ୟରୁ ମୁଁ ଗୋଟିଏ ଆଳୁ ବରା ମୁଁ ଶିଖିଥିଲି ଯାହାକି ପ୍ରଥମେ ଆମେ ଆଳୁ ଆଉ ସୁଜି ନେବା ଆଳୁକୁ ସିଝାଇବା ଆଉ ସୁଜିକୁ ପନ୍ଦର ମିନିଟ୍ ପାଇଁ ପାଣିରେ ଭିଜାଇବା ଆଳୁ ସିଝିଲା ପରେ ଚୋପା ଛଡ଼ାଇବା ତା' ସହିତ ସୁଜି ସହିତ ତାକୁ ମିଶିକି ଚକଟିବା ସେଥିରେ ପିଆଜ ଛୋଟ ଛୋଟ କାଟି ପକାଇବା ଅଦା ଆଉ ଭୁର୍ସୁଙ୍ଗ ପତ୍ର ପକାଇବା ଲଙ୍କା ବି ପକାଇବା ତାକୁ ମିଶାଇ ମିଶ୍ରଣ କରି ଛୋଟ ଛୋଟ ଗୁଳା କରି କଡ଼େଇରେ ତେଲ ଫୁଟେଇବା ତେଲରେ ତାକୁ ଛାଣିବା ଛାଣି ଖାଇଲେ ଟେଷ୍ଟ ଲାଗେ